ଇଲେକଟ୍ରୋନିକ ଜିନିଷ ବ୍ୟବହାର କରିଛ ସବୁ ଲୋକଙ୍କୁ ଇଲେକ୍ଟ୍ରୋନିକ ଜିନିଷ ଆଜିକାଲି ବ୍ୟବହାର ହେଉଛି ଧର ରକ୍ଷା ଫ୍ୟାନ ନ ଚାଲିଲେ ହବ ନାହିଁ ଟି ଭି ଗୋଟେ ନିତ୍ୟାନ୍ତ ଦରକାର କାରଣ ଟି ଭି ଟାଇମ ଅତିବାହିତ କରିବା ପାଇଁ ଟି ଭି ଗୋଟେ ଦରକାର ତନ୍ ମଧ୍ୟରେ ଧର ମୋବାଇଲ ମୋବାଇଲ ତ ନେଟୱର୍କ ବର୍ତ୍ତମାନ ଯେଉଁ ପରିସ୍ଥିତି ହେଇଛି ଜରୁରୀ ମୋବାଇଲଟା ନ ହେନେ ଚଳି ହବ ନାହିଁ ମୋବାଇଲ ନିହାତି ଦରକାର ଏ ସି ବର୍ତ୍ତମାନ ଯେଉଁ ଭଳିଆ ଗରମ ହଉଛି ଏ ସି ଗୋଟେ ନିହାତି ଦରକାର ଏ ସି ଧର ଆମେ ଏଇ ଦୁଇବର୍ଷ ତିନିବର୍ଷ ହେଲା ଏ ସି ଦେଢ଼ ଟା ଦୁଇଟା ଏ ସି ବ୍ୟବହାର କରୁଛେ ଆଉ ଟି ଭି ବି ଏଲ ଇ ଡ଼ି ଏଲ ଇ ଡ଼ି ଲଗଉଛେ ହେଲେ ଏଲ ଇ ଡ଼ି ଟି ଭି ଇଣ୍ଟରନେଟର ୱାଇଫାଇର କନେକ୍ଟ କଲାବେଳକୁ ଚାଲୁଛି ଟି ଭି ସନ୍ଧ୍ୟାବେଳେ ଆମର ତ ଯେତେ ଯୁଆଡ଼େ ବୁଲିକି ଆସିଲେ ମଧ୍ୟ ଟି ଭି ଟିକେ ଦେଖିଲେ ସମ୍ବାଦ କନକ ନ୍ୟୁଜ ଅନ୍ୟ ବିଜି ଖବର ବି ଜାଣିପାରିବା ଆଉ କମ୍ପୁଟର କମ୍ପୁଟରର ବିଭିନ୍ନ ରକମର ଯେଉଁ ବାହାରକୁ ବୁଲିକି ଯିବା ଏଠାକୁ ଆସିଲେ ଫଟୋ ଫଟ ସ୍ନାପ କରିବା କିମ୍ବା କମ୍ପୁଟରରେ ମାନେ ଡାଟା ଏଣ୍ଟ୍ରି ଜାଣିଲେ ବିଭିନ୍ନ ପ୍ରକାର ବିଜିନେସର ଡାଟା ଗୁଡ଼ାକୁ ରଖିବା ସେଥିପାଇଁ ନିହାତି କମ୍ପୁଟର ଟି ଭି ଦରକାର ଆଉ ୱାସିଂମେସିନ ୱାସିଂମେସିନ ଆଜିକାଲି ଯୁଗରେ ଆଉ କେହି ହାତରେ ଲୁଗାପଟା କାଚୁ ନାହିଁ କାରଣ ୱାସିଂମେସିନ ନିହାତି ଦରକାର କାରଣ ଏବେ ବିଭିନ୍ନ ପ୍ରକାରର ଡ୍ରେସ ବ୍ୟବହାର କରାଯାଉଛି ତାକୁ ହାତରେ କାଚିବା ଏକଦମ କାଠିକର ପାଠ ସେଥିପାଇଁ ୱାସିଂମେସିନ ନିହାତି ଦରକାର ଆଉ ମାଇକ୍ରୋ ଓଭାନ ମାଇକ୍ରୋ ଧର କେତେବେଳେ ତନ୍ଦୁରୀ କରାଗଲା କି ବିଭିନ୍ନ ପ୍ରକାରର ଆଇଟମ ତାଧିଅରେ କରାହଉଛି ନାନ ତନ୍ଦୁରୀ ବିଭିନ୍ନ ପ୍ରକାର ର ଆଇଟମ କିମ୍ବା ପାଣି ଗରମ ଆଳୁ ସିଝା ସବୁ ତାପାଖେରେ ହେଇପାରୁଛି ତେଣୁ ଏଗୁଡ଼ା ସବୁ ନିହାତି ଦରକାର ଇଣ୍ଡକ୍ସନକୁକରର ପାଣି ଗରମ କତିରୁ ଆରମ୍ଭ କରି ଭାତ ତରକାରୀ ହବା ପର୍ଯ୍ୟନ୍ତ ସବୁ ରକମର ହଉଛି ଏଥିପାଇଁ ଇଲେକଟ୍ରୋନିକ ଜିନିଷ ବର୍ତ୍ତମାନ ଘରେ ନିତ୍ୟାନ୍ତ ଦରକାର କାରଣ ବ୍ୟବହାର ନକଲେ ଆମେ ଚଳିପାରିବା ନାହିଁ ବର୍ତ୍ତମାନ ଯେଉଁ ଭଳିଆ ଯୁଗ ହେଇଯାଇଛି ଇଲେକଟ୍ରୋନିକ ଜିନିଷ ବିନା ମଣିଷ ବଞ୍ଚିପାରିବ ନାହିଁ ନିହାତି ଦରକାର